ହଁ ଆମେ ରୁବିଆ ଶାଢ଼ିକେ ଭଲ୍ ଲାଗ୍ସି ସେ ସୂତି ଶାଢ଼ି ଭଲ୍ ଲାଗ୍ସି ସେ ସିଫନ୍ ଶାଢ଼ି ଭଲ୍ ଲାଗ୍ସି ଆମେ ଇ ଶାଢ଼ିମାନେ ଆମ୍କୁ ଖୋଜା ଖୋଜି ବି ନାଇ କରେ ଆମ୍କୁ ଭଲ୍ ହିିସାବେ ଏ ଶାଢ଼ି ଭଲ୍ ଲାଗ୍ସି ସିଫନ୍ ଶାଢ଼ି ରୁବିଆ ଶାଢ଼ି ସୂତି ଶାଢ଼ି ଆମେ ଏ ଶାଢ଼ିମାନେ ବ୍ୟବହାର କର୍ସୁଁ ମାନେ ଏ ଶାଢ଼ିମାନେ ଆମ୍କୁ ଭଲ୍ ଲାଗ୍ସି ପିନ୍ଧ୍ବାରକେ ଏନ୍ତା ଶାଢ଼ିମାନେ ପିନ୍ଧ୍ସୁଁ ରୁବିଆ ଶାଢ଼ି ସୂତି ପିନ୍ଧୁସୁଁ ସିଫନ୍ ପିନ୍ଧ୍ସୁଁ ଏ ଶାଢ଼ି ଆମ୍କୁ ଭଲ୍ ଲାଗ୍ସି ଏନ୍ତା ଆମେ ଘିନ୍ସୁଁ ଏ ଶାଢ଼ିମାନଙ୍କୁ ଆମ୍କୁ ଭଲ୍ହି ଆମ୍କୁ ଭଲ୍ ଲାଗ୍ସି ଏନ୍ତା ବି ପିନ୍ଧ୍ବାର୍ ଲାଗି ଭଲ୍ ଲାଗ୍ସି ଏଟା ଖୁଜିଲ୍ ବି ନାଇ ହଏ ଖୁଜଲେଭି ଆମ୍କୁ ଏନ୍ତା ଶାଢ଼ି ଭଲ୍ ଲାଗ୍ସି ସୂତି ସିଫନ୍ ରୁବିଆ ଏନ୍ତା ଏନ୍ତା ଶାଢ଼ି ମାନେ ଆମ୍କୁ ଭଲ୍ ଲାଗ୍ସି ଏନ୍ତା ଶାଢ଼ିମାନ୍ ଆମ୍ର ଦେହେକି ଖୁଜିଆର୍ ନାଇ ହ ଖୋଜିର୍ ହେଏ ଏ ଶାଢ଼ି ଭଲ୍ ଲାଗ୍ସି ଭଲ୍ ହେ ଆମେ ଏ ଶାଢ଼ି ପିନ୍ଧ୍ସୁଁ